ଆଜ୍ଞା ଆଜ୍ଞା ସ୍ୱାଗତିକା ମ୍ୟାଡ଼ମ୍ କହୁଥିଲେ ଆଜ୍ଞା କ୍ଲିନିକ୍ କ୍ଲିନିକରେ ଅଛି ଆଜ୍ଞା ହଁ କ୍ଲିନିକ୍ ଖୋଲା ହେଲା ତ ଏବେ ଖୋଲିଲି ଆଉ କ୍ଲିନିକ୍ ଏବେ ଷ୍ଟାର୍ଟ ହେଲା ବନ୍ଦ ହେବ ଏଗାରଟାରେ ବନ୍ଦ ହେବ ଆଉ ଆଜ୍ଞା ଆଜ୍ଞା ଆପଣଙ୍କୁ କ'ଣ କ'ଣ ଡିଜିଜ୍ ଆଜ୍ଞା ଡିଜିଜ୍ ଡିଜିଜ୍ କ'ଣ ଅଛି ଆପଣଙ୍କର ଆଜ୍ଞା ଆଜ୍ଞା ହଁ କ୍ଲିନିକ୍ ଆମର ଏଇଟା ଏଇଟା ତ ପ୍ରାଇଭେଟ୍ କ୍ଲିନିକ୍ ମୋର ବାକି ମୁଁ ଗଭର୍ଣ୍ଣମେଣ୍ଟ୍ ମେଡ଼ିକାଲରେ ଅଛି ମୁଁ ପୋଲସରା ମେଡ଼ିକାଲ୍ରେ ଅଛି ପୋଲସରା ହଁ ପୋଲସରା ଆଜ୍ଞା ଆଜ୍ଞା ହଁ ମୁଁ ପୋଲସରାରେ ଅଛି ହଁ ହଁ ପୋଲସରା ଆସିବେ ଆପଣ ପୋଲସରା ହଁ ହଁ ବେଡ଼୍ ବି ଖାଲି ଅଛି ବେଡ଼୍ ବି ଖାଲି ଅଛି ଆଜ୍ଞା କ'ଣ କହିଲେ ଫିସ୍ଟା ହଁ ମୋର କନ୍ସଲଟାନ୍ସି ଫିସ ଟୁ ହଣ୍ଡ୍ରେଡ଼୍ ରୁପିଜ୍ ଅଛି ଟୁ ହଣ୍ଡ୍ରେଡ଼୍ ରୁପିଜ୍ ଅଛି ଡିସକାଉଣ୍ଟ୍ ଏଇଟା ତ ନୋମିନାଲ୍ ଆଉ କ'ଣ ଆଉ ବହୁତ କିଛି ନାଇଁ ହଉ ଠିକ୍ ଅଛି ଆପଣ ଯଦି କହିବେ ଦେଢ଼ ଶହ ଟଙ୍କାଟେ ନେବା ଆଉ ଆଉ ବାକି ମେଡ଼ିସିନ୍ରେ ବି ଡିସକାଉଣ୍ଟ୍ ଅଛି ପନ୍ଦର ପରସେଣ୍ଟ୍ ଡିସକାଉଣ୍ଟ୍ ଅଛି ମେଡ଼ିସିନ୍ ଉପରେ

ନାଇଁ ଆପଣ ପ୍ରାଇଭେଟ୍ କ୍ଲିନିକ୍କୁ ଆସନ୍ତୁ କ୍ଲିନିକ୍କୁ ଆସିବେ ଏବଂ ଗଭର୍ଣ୍ଣମେଣ୍ଟ୍ ମେଡ଼ିକାଲକୁ ଯିବି ମୁଁ ବାରଟାରେ ଯିବି ଏଗାରଟା ପର୍ଯ୍ୟନ୍ତ ମୁଁ କ୍ଲିନିକ୍ରେ ଅଛି ଆଉ ପେସେଣ୍ଟ୍ଟା ଆଗରୁ କେଉଁଠି ଦେଖାଇ ଥିଲେ କି ନା ଫାଷ୍ଟ୍ ଟାଇମ୍ ଦେଖାଇବେ ଡକ୍ଟରଙ୍କୁ ଆଜ୍ଞା ଆଜ୍ଞା ଏଜ୍ ଏଜ୍ କେତେ ହେବ ପେସେଣ୍ଟର ହଁ ଫର୍ଟି ହେବ ନା ହଁ ହଁ ମେଲ୍ ନା ଫିମେଲ୍ ମେଲ୍ ତ ନା ଫିମେଲ୍ ଆଜ୍ଞା ଆଜ୍ଞା ହଁ ହଉ ହଉ ହଁ ଆମେ ହଁ ଆମେ ମେଡ଼ିସିନ୍ ସ୍ପେଶାଲିଷ୍ଟ୍ ମୁଁ ହେଲି ମେଡ଼ିସିନ୍ ସ୍ପେଶାଲିଷ୍ଟ୍ ଡାଇବେଟିସ୍ ବି ପି ହଁ ଏଗୁଡ଼ିକ ସବୁ ଦେଖେ ମେଡ଼ିସିନ୍ ସ୍ପେଶାଲିଷ୍ଟ୍ ତ ଆଜ୍ଞା ଆଜ୍ଞା ଆସନ୍ତୁ ଆସନ୍ତୁ